କୃଷି କୃଷିର ଯେକୌଣସି କୃଷି କରନ୍ତୁ ତା'ର ପାଣିପାଗ ନେଇ ପାଣିପାଗର ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନ ନେଇ ବିଭିନ୍ନପ୍ରକାରର ପୋକ ରୋଗ ପୋକ ହେଉଛି ଏବଂ ରୋଗ ପୋକକୁ ଦମନ କରିବା ପାଇଁ ଆମେ ସାଧାରଣତଃ ଆମର ଯେଉଁମାନେ ରହିଲେ ଭି ଏ ଡବ୍ଲୁ ଭିଲେଜ୍ ଏଗ୍ରିକଲ୍ଚରାଲ୍ ୱାର୍କର୍ ସେମାନେ ଆମକୁ ପରାମର୍ଶ ଦେଇଥାନ୍ତି ସେମାନଙ୍କୁ କେମିତି ଫସଲରେ ରୋଗ ପୋକ ଦାଉରୁ ଆମେ ମୁକ୍ତି ପାଇପାରିବା ସେମାନେ ଆମକୁ ବିଭିନ୍ନପ୍ରକାରର କୀଟନାଶକ ବା ଅନ୍ୟାନ୍ୟ ଯେକୌଣସି ପଦ୍ଧତିରେ ଆମେ ତାକୁ କୀଟନାଶକ ଦୂର କରିପାରିବା ତା'ହେଲେ ସେମାନେ ଆମକୁ ଯେଉଁ ଦିଅନ୍ତି ଆଇଡ଼ିଆ ଦିଅନ୍ତି ଆମେ ସେଗୁଡ଼ାକ ଆଉ ଆମେ ତା'ର ଉପଯୋଗ କରିକି ଆମେ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିପାରୁ ତ ଭଲ ଫସଲ ଅମଳ କରିବାକୁ ସହାୟକ ସହାୟକ ହୁଏ ଏବଂ ଏଇ ବିଭିନ୍ନପ୍ରକାରର କୀଟନାଶକ ଔଷଧ ବ୍ୟବହାର କରି ଉନ୍ନତ ମାନର ଫସଲ ଆମେ ଉତ୍ପାଦନ କରୁ